ଖୋର୍ଦ୍ଧା ଜିଲ୍ଲାରେ ପାରମ୍ପରିକ ଖାଦ୍ୟ କହିଲେ ଯାହାକି ଓଡ଼ିଆମାନେ ଖାଆନ୍ତି ପ୍ରତି ଘରେ ଘରେ ପଖାଳ ଖାଦ୍ୟ ଖାଆନ୍ତି ପଖାଳ ପ୍ରସ୍ତୁତ ହୁଏ ପ୍ରଥମେ ଚାଉଳକୁ ଧୋଇ ବସାଇ ଥାଆନ୍ତି ବସାଇକି ଭାତ ରନ୍ଧା ହୋଇଥାଏ ଭାତ ରାନ୍ଧି ସରିଲା ପରେ ତାକୁ ରାତିରେ ଖାଇକି ସକାଳୁ ପଖାଳ ଯାଇଥାଏ ପଖାଳ ପ୍ରାୟତଃ ଖୋର୍ଦ୍ଧାର ପ୍ରିୟ ଖାଦ୍ୟ ଅଟେ ଆଉ ଖୋର୍ଦ୍ଧାରେ ମଧ୍ୟ ଏଥିରେ ବଡ଼ି ବଡ଼ି ଚୁରା ମଧ୍ୟ ଆଳୁ ତ ଭଜା ହୋଇଥାଇ ପାରେ ହୋଇଥାଏ ପଖାଳ ଖାଇବାରେ ଆଉ ଉପାଦାନ ବଡ଼ି ଚୁରା ଉପାଦାନ ସୃଷ୍ଟି ହୋଇଥାଏ ତିଆରି କରିବାରେ ବଡ଼ି ବିରି କି ବାଟିକି ବାଟି ଥାଆନ୍ତି ପ୍ରଥମେ ବାଟିବା ପରେ ତାକୁ ଛୋଟ ଛୋଟ ବୁନ୍ଦା କରିକି ସୁଖେ ଖରାରେ ସୁଖାଇ ଥାଆନ୍ତି ଖରାରେ ସୁଖାଇବା ପରେ ତାକୁ ଆଣିକି ଚୁରି କରି ବଡ଼ି ଚୁରାର ମଧ୍ୟ ଖାଇଥାଆନ୍ତି ଜିଲ୍ଲା ଇତିହାସକୁ ବି ପଖାଳ ଖାଦ୍ୟ ଅଟେ ଆଉ ଚୁଡ଼ା କହିଲେ ମଧ୍ୟ ଚୁଡ଼ା ଫୁଡ଼୍ ଗୋଟିଏ ଯେମିତିକି ଧାନରୁ ଚୁଡ଼ା ପ୍ରସ୍ତୁତ କରାଯାଇଥାଏ ଧାନକୁ ମିଲ୍ରେ ପେଶା ଯାଇ ଚୁଡ଼ା ପ୍ରସ୍ତୁତ କରାଯାଏ ଚୁଡ଼ାକୁ ମଧ୍ୟ ସକାଳ ଖାଇବାରେ ବ୍ୟବହାର ହୋଇଥାଏ ଚୁଡ଼ା ମଧ୍ୟ ଭଲ ଖାଦ୍ୟ ଅଟେ ଚୁଡ଼ା ଖାଇଲେ ଦେହରେ ପୃଷ୍ଟି ଯୋଗାଇଥାଏ ଚୁଡ଼ା ମଧ୍ୟ ଚୁଡ଼ା ଫୁଡ଼୍ ମଧ୍ୟ ଏବେ ତ ଆଜିକାଲି ବହୁତ ଫୁଡ଼୍ ଫାଷ୍ଟ ଫୁଡ଼୍ ଜିନିଷ ହୋଇଗଲାଣି ଯାହାଦ୍ୱାରା କି ପିଲାମାନେ ଖାଇ ମଧ୍ୟ ବହୁ ରୋଗର ଶିକାର ହେଉଚନ୍ତି ସେଥିପାଇଁ ଖୋର୍ଦ୍ଧାରେ ମଧ୍ୟ ଏହି ଅନ୍ୟତମ କହିଲେ ବେସିକାଲି ପଖାଳକୁ ବୁଝାଇଯାଏ ପଖାଳ ଖାଦ୍ୟ ହିଁ ବେସିକାଲି ଖାଇଥାଆନ୍ତି ଲୋକମାନେ ଖୋର୍ଦ୍ଧାରେ ମଧ୍ୟ ଅରୁଆ ଚାଉଳରେ ବି ମନ୍ଦିର ମାନଙ୍କରେ ଅରୁଆ ଚାଉଳ ମାନେ ଖେଚୁଡ଼ି ହୋଇଥାଏ ଖେଚୁଡ଼ି ପ୍ରସ୍ତୁତ ହୋଇଥାଏ ଖେଚୁଡ଼ିରେ ପ୍ରସ୍ତୁତ ହେବାର ପ୍ରସ୍ତୁତ କରିଥାନ୍ତି ପ୍ରଥମେ ଚାଉଳ ଧୋଇ ଥାଆନ୍ତି ଚାଉଳରେ ଧୋଇ ସାରିଲା ପରେ ଚୁଲିରେ ବସାଇ ତା'ପରେ ହଳଦୀ ପାଣି ଆଉ ଚିନି ମଧ୍ୟ ଦେଇକି କରିଥାଆନ୍ତି କିଛି ସମୟରେ ପରେ ସେ ଚୁଡ଼ା ଖେଚୁଡ଼ି ହେଇଥାଏ ଖେଚୁଡ଼ି ପ୍ରଥମେ ଦିଅଙ୍କ ପାଖରେ ଭୋଗ ଲଗାଯାଇଥାଏ ପରେ ଏହାକୁ ଅନ୍ୟମାନଙ୍କୁ ଖାଇବାକୁ ଦିଆଯାଇଥାଏ ଏହାପରେ ଖାଇବା ପରେ ତା ଖେଚେଡ଼ି ସହିତ ମଧ୍ୟ ଡାଲମା ଦିଆଯାଇଥାଏ ଡାଲମା ପ୍ରସ୍ତୁତ ହୋଇଥାଏ ପ୍ରଥମେ ପାଣି ସହିତ ପାଣି ଚୁଲିରେ ବସାଯାଇଥାଏ ତା'ପରେ ଆଳୁ ଡାଲି ହଳଦୀ ଇତ୍ୟାଦି ପକାଯାଇଥାଏ ଡାଲି ପ୍ରସ୍ତୁତ ହୋଇଥାଏ ଏଥିରେ ମଧ୍ୟ ମନ୍ଦିରରେ ଭୋଗ ଲଗା ଯାଇଥାଏ ପ୍ରାୟତଃ ଦେବାଦେବୀଙ୍କ ସ୍ଥାନ ମୁଖ୍ୟତଃ ଅରୁଆ ପ୍ରସ୍ତୁତ ଅଟେ କିଛି ପର୍ବପର୍ବାଣି ହେଉ କି କିଛି ସଂସ୍କୃତିକ କାର୍ଯ୍ୟକ୍ରମ ହେଉ କିଛି ବିବାହ ବ୍ରତ ହେଉ ଯାହାବି ହେଲାବେଳେ ଅରୁଆ ମୁଖ୍ୟତଃ ଅରୁଆ ରନ୍ଧା ଯାଇଥାଏ ଏହି ଅରୁଆ ଖୋର୍ଦ୍ଧାରେ ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ପଖାଳ ହିଁ ଅତ୍ୟନ୍ତ ଭଲ ଖାଦ୍ୟ ଅଟେ ଆଉ କୃଷକମାନେ ଯେତେବେଳେ କୃଷି କାର୍ଯ୍ୟ କରିବାକୁ ଗଲାବେଳେ ପଖାଳ ସହିତ ବଡ଼ି ଚୁରା ମଧ୍ୟ ଖାଇକି ଯାଇଥାଆନ୍ତି ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ପଖାଳ ହିଁ ପ୍ରସିଦ୍ଧ ଖାଦ୍ୟ ଅଟେ